ମୁଁ ଦଶଦିନ ହେଲା ବାଦାମବାଡ଼ିରୁ ଗୋଟେ ଯାଇକିରି ଫ୍ୟାନ୍ ଆଣିଥିଲି ସେ ଫ୍ୟାନ୍ଟି ଆଣିଲା ସମୟରେ ବହୁତ ସୁନ୍ଦର ଦେଖାଗଲା ଏବଂ ସେ ଯେଉଁ ବିକିଲା ବାଲା ସେ ବି ବହୁତ ସୁନ୍ଦର କିରି ତା'ର ମାନେ ଆଲୋଚନା କଲା ବହୁତ ସୁନ୍ଦର ଭାବରେ ତାର ସେ କେମିତି ବୁଲିବ କ'ଣ କରିବ ଚାରିଆଡ଼ୁ ବୁଲିବ କମ ଭୋଲ୍ଟେଜ୍ରେ ବୁଲିବ ଅଁ ଅଧିକା ଭୋଲ୍ଟେଜ୍ ହେଲେ ବନ୍ଦ କରିଦେବ ବିଭିନ୍ନ ପ୍ରକାର ତାର ବିଷୟରେ ପୁରା ବର୍ଣ୍ଣନା କଲା କିନ୍ତୁ ଦୁଇ ଦିନ ଯାଇନି ସେ ଫ୍ୟାନ୍ଟି ମାନେ ପୋଡ଼ିଗଲା ଆଉ ବୁଲୁନି ଖାଲି ମାନେ ତା' ଭିତରୁ ହାତ ମରିଲା ବେଳକୁ ତା' ଭିତର ପୁରା ପୁରି ଖାଲି ଧୂଆଁ ବାହାରୁଛି ଅଳ୍ପ ଭୋଲଟେଜରେ କହିଥିଲା ବି ଫ୍ୟାନଟି କାମ କରିବ କିନ୍ତୁ ଏଠି ତ ଆମର ଭୋଲ୍ଟେଜ୍ ଠିକ ସମାନ ରହୁଛି କିଛି କମୁନି କି ବଢ଼ୁନି ତଥାପି ଫ୍ୟାନ୍ଟି ପୋଡ଼ିକରି ଧୂଆଁ ବାହାରିଲା ଏମିତିଆ ଫ୍ୟାନ୍ ମୁଁ ଯଦି ଜାଣିଥାନ୍ତି ମୁଁ ପ୍ରକୃତରେ ଆଣିନଥାନ୍ତି କ'ଣ କରିବ ଯାହା ଥିବ ଆଉ ଏମିତିଆ ଫ୍ୟାନ୍ ଦେଖିକରି ପ୍ରକୃତରେ କିଣିବା କଥା ମୁଁ ଦେଖି ପାରିଲିନି ଜାଣି ପାରିଲିନି ଆଉ